ହଁ ଭାଇ ମୁ ହେରତ୍ କହୁଥିଲି ମୁଁ ବସଷ୍ଟାଣ୍ଡକୁ ଟିକେ ଯିବାର ଥିଲା ଆଉ ମୁଁ କଲେଜର ପ୍ଲସ୍ ଟୁ ହଷ୍ଟେଲର ପିଲା ହେରତ୍ କହୁଥିଲି ହଁ ମୋ'ର ଗାଁ କୁ ଯିବାର ଥିଲା ତ ତ ମୁଁ ପଚିଶ ତାରିଖ ଦିନ ମୁଁ ବସଷ୍ଟାଣ୍ଡକୁ ଟିକେ ଯିବାର ଅଛି ଆପଣ ଟିକେ ଆସିବେ ଆଉ କଲେଜ ଛକରେ ଜଗିଥିବେ ହଁ ମୁଁ ଘରକୁ ଯିବି କେତେ କ'ଣ ପଇସା ନେବେ ଆପଣ ଯେ ବସଷ୍ଟାଣ୍ଡକୁ ଛାଡ଼ିବା ପାଇଁ

ହଁ ତ ପଚିଶ ତାରିଖ ହଁ ନଅଟାବେଳକୁ ପହଞ୍ଚିଯାଆନ୍ତୁ କାରଣ ମୋ'ର ବସ ଦଶଟା ପନ୍ଦରରେ ଅଛି ତ ମୁ ଘଣ୍ଟାଏ ପୂର୍ବରୁ ବସଷ୍ଟାଣ୍ଡରେ ପହଞ୍ଚିବାକୁ ଚାଁହେ ହଁ ଯଦି ଆପଣ ଆସିବେ ତ କଲେଜ ଛକ ମୋତେ ଟିକେ ମିସ୍ କଲ୍ କରିଦେବେ ମୁଁ ତୁରନ୍ତ ପହଞ୍ଚିଯିବି ହଷ୍ଟେଲ ପାଖରେ ହିଁ କଲେଜ ଛକଟା ତ ଆପଣ ଆସିଲେ ମତେ କଲ୍ କରିଦେବେ ପଚିଶ ତାରିଖ ନଅଟା ବେଳକୁ ମୁ ବସଷ୍ଟାଣ୍ଡକୁ ଯିବି ଘରକୁ ଯିବାର ଅଛି ତ ଆପଣ ହଁ ହଁ ଆସନ୍ତୁ ମତେ କଲ୍ କରନ୍ତୁ ହଁ ପଚିଶ ତାରିଖ ନଅଟା ହଁ ଠିକ ଅଛି ହେଉ